ମୁଁ କେବେ ଆମର ଅନ୍ଲାଇନ୍ ଗେମିଙ୍ଗ୍ ରେ ଏମିତି ଖେଳେ କିନ୍ତୁ ଟୁର୍ଣ୍ଣାମେଣ୍ଟ୍ରେ ଭାଗ ନେଇନାହିଁ କିନ୍ତୁ ଆମ ଗାଁରେ ଯେଉଁ ଖେଳ ପ୍ରତିଯୋଗିତା ଯେମିତିକି ଆମର ଖୋ ଖୋ କବାଡ଼ି କିମ୍ୱା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ହେଉ ସେସବୁରେ ଭାଗ ନେଇଛି ଏବଂ ସେ ଆମ ଗାଁ ଇଏରେ ବହୁତ ଭଲ ହୁଏ ଆଉ ପିଲାସବୁ ମିଶିକି ଆୟୋଜନ କରିଥାଉ ଆଉ ଖେଳ ଆମର ମୁଖ୍ୟତଃ ଦୁଇ ଦିନ କିମ୍ବା ତିନି ଦିନ ଧରିକି ଚାଲେ ଆଉ ପିଲାମାନେ ସବୁର ଆରେଞ୍ଜମେଣ୍ଟ୍ କରିଥାନ୍ତି ଏବଂ ସେସବୁ ଦାୟିତ୍ୱ ନେଇକି ପିଲାମାନେ ଆମେ ସବୁ କରିଥାଉ ଆଉ ଆମେ ଆଖପାଖ ଗାଁ ଆଖପାଖ ଗାଁର ଯେଉଁ ଭଲ ଭଲ ଦଳ ଥା'ନ୍ତି ସେମାନେ ଆମେ ଡାକି ଦେଉ ଖେଳିବା ପାଇଁ ଏବଂ ଆଉ ସେମାନଙ୍କ ଭିତରେ ଯିଏ ଜିତିଥାଏ ସେମାନଙ୍କ ପାଇଁ ଟ୍ରଫି ଥାଏ ଏବଂ ଆମେ ବି ସେଥିରେ ଆମର ବି ଟିମ୍ ଥାଏ ସେଥିରେ ଆମେ ବି ଖେଳିଥାଉ ସେ ଟୁର୍ଣ୍ଣାମେଣ୍ଟ୍ରେ ଆମେ ବି ଭାଗ ନେଇଥାଉ ଆଉ ଆମର ଖୋ ଖୋ କବାଡ଼ି ବି ଆମେ ଖେଳିଥାଉ ଆଉ ଆମେ ବହୁତ ଭଲ ଲାଗେ ଖେଳିବାକୁ ଆମକୁ ଆମର ଗାଁ'ର ପିଲାମାନେ ଅଛନ୍ତି ବହୁତ ଦକ୍ଷତା ଅଛି ଖେଳିବାରେ ଆଉ ଟୁର୍ଣ୍ଣାମେଣ୍ଟ୍ ବହୁତ ଭଲ ହୋଇଥାଏ